କୃଷକମାନେ ଚାଷ କରିବା ସହିତ ଅନ୍ୟାନ୍ୟ ମଧ୍ୟ ପାର୍ଶ୍ଵ ବ୍ୟବସାୟ କରିବା ପାଇଁ ପସନ୍ଦ କରନ୍ତି ଯେପରିକି କୁକୁଡ଼ା ଫାର୍ମ ହେଉ କି ଅନ୍ୟ ପଶୁପାଳନ ହେଉ କି ଗାଈମାନଙ୍କୁ ପାଳନ କରି ସେମାନଙ୍କର କ୍ଷୀର ବିକ୍ରି କରିବାକୁ ଆଉ ଛତୁ ଫାର୍ମ ହେଉ ବିଭିନ୍ନ ପ୍ରକାର ପାର୍ଶ୍ଵ ବ୍ୟବସାୟ ସେମାନେ କରିବାକୁ ପସନ୍ଦ କରନ୍ତି ଏବଂ ଏହାଦ୍ୱାରା ସେମାନେ ବିଶେଷ ଭାବରେ ଲାଭ ମଧ୍ୟ ପାଆନ୍ତି ଏବଂ ଗାଁମାନଙ୍କରେ କ୍ଷୀର ବିକ୍ରି କରିବା ଦ୍ୱାରା ତ ସେମାନଙ୍କର ଉପାଦାୟ ମଧ୍ୟ ଭଲ ହୁଏ ଏବଂ ଛତୁ ଫାର୍ମ କରି ସେମାନେ ବିଭିନ୍ନ ପ୍ରକାର ଭୋଜିକୁ ଭୋଜିରେ ଛତୁ ଦିଅନ୍ତି ଯଦ୍ୱାରା ସେମାନଙ୍କର ବିଭିନ୍ନ ପ୍ରକାର ଲାଭ ହୁଏ ତେଣୁ କୃଷକମାନେ ଚାଷ କରିବା ସହିତ ଏସବୁକୁ ବହୁତ ଭଲ ଭାବରେ ବ୍ୟବସାୟ କରନ୍ତି ଏବଂ ଆଦାୟ କରିକି ତାକୁ ବିକ୍ରି କରନ୍ତି ଯଦ୍ୱାରା ସେମାନେ ଭଲ ଫଳ ପାଇଥାନ୍ତି ଏବଂ ସେମାନଙ୍କର ମଧ୍ୟ ପରିବାରର ମେଣ୍ଟେଇ ଗୁଜୁରାଣ ମେଣ୍ଟେଇବାରେ ସେମାନଙ୍କୁ ସହାୟକ ହୋଇଥାଏ